ହାଲୋ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରୁ ସଞ୍ଜୁକ୍ତା ମ୍ୟାମ କହୁଛନ୍ତି କି ଗଭର୍ଣ୍ଣମେଣ୍ଟ ହସ୍ପିଟାଲରୁ ସଞ୍ଜୁକ୍ତା ମ୍ୟାମ ମ୍ୟାଡାମ କହୁଛନ୍ତି କି ମ୍ୟାଡାମ ନମସ୍କାର ମୋ' ପୁଅକୁ ହେଉଛି ପନ୍ଦର ବର୍ଷ ତାକୁ ଜ୍ୱର ମାନେ ହେଉଛି ତା ଦେହରୁ ତାତି ଜମା ଓହ୍ଲାଉନାହିଁ ଆଉ ପେଟ ବି ତା'ର କାଟୁଛି କମୁନାହିଁ ଆଉ କେମିତି କଣ କଲେ କମିବ କାଲି ତା'ହେଲେ ଆପଣ କେତେଟା ଏଇ ଯେ ଆଜି କେତେବେଳେ ରହିଥିବେ କି ଆଛା କିନ୍ତୁ ଆଜ୍ଞା ଆଉ ଯେଉଁ କେଉଁ ମେଡ଼ିସିନ ଦେବି ମେଡ଼ିସିନ ନାଁ ଟା କୁହନ୍ତୁ ହଁ ଆଉ କାଶଟା ପରା ଜୋରରେ ହେଉଛି କମୁନାହିଁ ଆଉ ତା' ପେଟ କାଟିବା ତା'ର କେମିତି କ'ଣ ଏତେ ଇଏ ଦେଲିଣି କିଛି କମୁନାହିଁ ସେ'ଟା ଆଜ୍ଞା ସେ'ଟା କଣ କମିବ ଯଦି ନ କମିଲା କାଲି ସକାଳେ ନଅଟା ବେଳକୁ ନେଇକିନା ଯିବି ଆପଣ କାଲି ଆସିଥିବେ ଆଉ ତା ଥଣ୍ଡା ଫଣ୍ଡା ତା'ହେଲେ ମାନେ ପେଟ ଗରମ ଯୋଗୁ ଏଇ ହେଉଛି ଏ ସବୁ ଇଏ ନାଇଁ କି ତା'ହେଲେ କେତେଟା ବେଳକୁ ଗଲେ ମିଳିବ ହଁ ନଅ ନଅଟା ବେଳକୁ ଆପଣ ଆସି ସାରିଥିବେ ଆଉ ସେ ଯେଉଁ ଠିକ ପୁରା ନଅ ଟା ନା ନଅଟା ପରେ ଗଲେ ଚଳିବ

ତା'ହେଲେ ମୁଁ ଦଶଟା ବେଳକୁ ଯାଇକି ପହଞ୍ଚିବି ଆଉ ହଁ ହଉ ଫିସ କେତେ ହଁ ଆଉ ମ୍ୟାମ୍ ମାନେ ହଉଛି ଆପଣଙ୍କ ଫିସ ଦୁଇଶହ ଟଙ୍କା ଆଉ ମେଡ଼ିସିନ ଆଉ ଅଲଗା ଆଉ ସବୁ ମେଡ଼ିସିନ ସେ'ଠି ମିଳିବ ହଁ ହେଉ କାଲି ତା'ହେଲେ ଦଶଟା ସାଢେଦଶଟା ବେଳକୁ ଯାଇକିନା ପହଞ୍ଚିବୁ